ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଥିଲା ଇତିହାସ ଆପଣମାନେ ତ ସମସ୍ତେ ଜାଣିଥିବେ ପିଲାମାନେ ପ୍ରାୟ ସମସ୍ତେ ଓଡ଼ିଆ ଇତିହାସ ଏହାକୁ ହିଁ ବେଶୀ ଗୁରୁତ୍ୱ ଦେଉଥିଲେ କିନ୍ତୁ ମୋର ଇତିହାସକୁ ମୁଁ ବହୁତ ଭଲପାଉଥିଲି ସେ ଇତିହାସ ପଢ଼ିଲେ ରାଜା ରାଜୁଡାମାନଙ୍କର ସମୟର ସବୁ କିଛି ଜାଣିହେଉଥିଲା ଏବଂ ବିଭିନ୍ନ ଘଟଣାଗୁଡ଼ିକ ସେ ମୁଁ ଜାଣିପାରୁଥିଲି ସେଥିପାଇଁ ମୁଁ ଇତିହାସକୁ ବହୁତ ଭଲପାଏ ତେଣୁ ଇତିହାସ ସବୁବେଳେ ମୁଁ ପଢ଼ୁଥିଲି ଏବଂ ଇଂଲିଶ୍ ମୋତେ ବହୁତ କଷ୍ଟ ଲାଗୁଥିଲା ଇଂଲିଶ୍ ପଢ଼ିବା ପାଇଁ ମୁଁ ବିଭିନ୍ନ ଜାଗାକୁ ଯାଉଥିଲି ଟ୍ୟୁସନ୍ ପାଇଁ ଅନ୍ୟ ଛୁଆମାନଙ୍କ ପାଖରୁ ମୁଁ ବହୁତ କମ୍ ନମ୍ବର୍ ରଖୁଥିଲି ଇଂଲିଶ୍ରେ ତେଣୁ ମୋତେ ବହୁତ କଷ୍ଟ କରିବାକୁ ପଡ଼ୁଥିଲା ଇସ୍କୁଲ୍ମାନଙ୍କରେ ଇଂଲିଶ୍ ପାଇଁ ସେମିତି କିଛି ଆମର ମଫସଲ୍ରେ ସୁବିଧା ନାହିଁ ଟ୍ୟୁସନ୍ ପାଇଁ ତେଣୁ ଆମକୁ ଟିକିଏ କଷ୍ଟ ଲାଗୁଥିଲା ବର୍ତ୍ତମାନ କିନ୍ତୁ ସବୁକିଛି ସୁବିଧା ହୋଇଯାଇଛି ଆଉ ସ୍କୁଲ୍ରେ ତ ଆପଣମାନେ ଜାଣିଥିବେ ବହୁତ କିଛି କାର୍ଯ୍ୟକ୍ରମ ହୁଏ ଅଗଷ୍ଟ ପନ୍ଦର ଜାନୁଆରୀ ଛବିଶ ସରସ୍ଵତୀ ପୂଜା ଗଣେଶ ପୂଜା ଏଗୁଡ଼ିକରେ ଆମେ ବହୁତ ଖୁସି ମନାଉ ସେଗୁଡ଼ିକ ଖୁସିରେ ନାଚ ଗୀତ ବିଭିନ୍ନପ୍ରକାର କାର୍ଯ୍ୟକ୍ରମ କରାହୁଏ ସେହି ଖୁସିରେ ସାଙ୍ଗସାଥି ସମସ୍ତଙ୍କ ସାଙ୍ଗରେ ଆମର ବହୁତ କିଛି କଟିଯାଇଛି ଇଂଲିଶ୍ ବିଷୟଟି ମୋ ମୋତେ ବହୁତ କଠିନ ଲାଗୁଥିଲା ଇଂଲିଶ୍ ପାଇଁ ମୁଁ ବହୁତ କିଛି କଷ୍ଟ ମୋତେ କରିବାକୁ ପଡ଼ିଛି ସାର୍ମାନଙ୍କ ପାଖରୁ ଗାଳି ମାଡ଼ ବହୁତ କିଛି ଖାଇବାକୁ ପଡ଼ିଛି ଟ୍ୟୁସନ୍ ପାଇଁ ମୋତେ ବହୁତ ଜାଗା ଯିବାକୁ ପଡ଼ିଛି ଫଳରେ ମୁଁ ଛୁଆମାନଙ୍କ ପାଖରୁ କମ୍ ନମ୍ବର୍ ରଖୁଥିଲି ଆଉ ଯାହାହେଉ ସେମିତି ଟ୍ୟୁସନ୍ ଫ୍ୟୁସନ୍ କରି ମୁଁ ପଢ଼ୁଥିଲି ଇଂଲିଶ୍ ଆଉ